ମଣିଷର କର୍ମ ଜଞ୍ଜାଳ ଭିତରୁ ସରିଗଲା ପରେ ଯେତେବେଲେ ମୁଇଁ ଟିକେ ସମୟା ପାଇସି ରାନ୍ଧ୍ବା ଟା ଗୁଟେ ମୋତେ ବହତ୍ ଭଲ୍ ଲାଗ୍ସି ରାନ୍ଧିକିରି ମୁଇଁ ବେଳେ ବେଳେ ଖାଇସି ଅନ୍ୟମାନଙ୍କୁ ବି ଖୁଆସି ଥରେ ଥରେ କାଁ ହେସି ସବୁ ଜିନିଷ୍ ଠିକ୍ ଥିବା ରାନ୍ଧ୍ବାଟା ବେଳେ ବେଳେ ଖରାପ୍ ହେଇ ଯାଇସି ଧରୁନ୍ ତର୍କାରୀ ରନ୍ଧା ହେଇଛେ ସେନେ ଅସାବଧାନ ହେଇକିରି ନୁନ୍ ଟିକେ ଅଧିକା ପଡ଼ି ଯାଇସି ଯେନ୍ଟା ଖାଇବାର୍ ଲାଗି ଅନୁପଯୁକ୍ତ ଲାଗ୍ବା ବେଲେ ଯେହେତୁ ଗୁଡ଼ିଏ ପନିପରିବା ନେଇକିରି ଆମେ ତରକାରୀ ଟିକେ ରାନ୍ଧିଛୁଁ ତରକାରୀ ଟା ତ ଫିକି ନାଇ ଦେଇ ଯାଇପାରେ ତେଣୁ କାଁ କର୍ସି ମୁଇଁ ଆର୍ ଗୁଡ଼ାଦୁ ପନିପରିବା କାଟିକିରି ସେ ତରକାରୀରେ ମିଶେଇ ଦେଲେ ସେଇଟା ଖାଇବାର୍ ଉପଯୋଗୀ ହେଇ ଯାଇସି ଆର୍ ସୁଆଦ୍ ବି ଲାଗ୍ସି ଧରା ଯାଉ ଭାତ୍ ଦିନେ ଦିନେ ରାନ୍ଧ୍ବା ବେଲେ କେ ଯାଉ ହେଇଯିବା ଭାତ୍ କି ଆର୍ ଫିକିବ୍ କାଏଁ କେତେ ମୂଲ୍ୟବାନ୍ ଜିନିଷ ସେ ତାକେ ଆର୍ ଟିକେ ଯାଉ କରିଦେଇକିରି ସେନେ ଚିନି ଟିକେ ଖିର ଟିକେ ପକେଇଦେଲେ ସେଇଟା ଖିରି ହେଇ ଯାଇସି ବେଲେ ଖାଦ୍ୟ ଟାକେ ଫିକା ଯାଇ ନାଇ ପାରେ ତେଣୁ ଖାଦ୍ୟ ଟାକେ ଖାଦ୍ୟ ଭଳିଆ ଦେଖ୍ଲେ ଯାଇକିରି ହେବା